ଆମ ଅଞ୍ଚଳରେ ସାଧାରଣତ ଭାତଟା ହେଉଛି ମୁଖ୍ୟ ଖାଦ୍ୟ ଯେହେତୁ ଆମେ ଭାରତୀୟ ଏବଂ ଓଡ଼ିଶାରେ ରହୁଛୁ ଆଦିବାସୀ ଲୋକ ଅଞ୍ଚଳ ବେଶି ଆଉ ଭାତ ସାଙ୍ଗରେ ହାଣ୍ଡିଆ ହାଣ୍ଡିଆ ବି ଆମର ଖାଦ୍ୟ କିନ୍ତୁ ଆମର ମେନ୍ ଖାଦ୍ୟଟା ହେଉଛି ଭାତ ଆଉ ଭାତ ସାଙ୍ଗରେ ଆମର ଯେଉଁ ବାଉଁଶ କରଡ଼ି ଆଉ ଛତୁ ଜଙ୍ଗଲରେ ମିଳେ ଛତୁ ଜଙ୍ଗଲରେ ଆଉ ସବୁ ବିଭିନ୍ନ ଯେଉଁ ଲୋଟଣି ଡଙ୍କଗୁଡ଼ା ହେଲା କିମ୍ବା ଆପଣଙ୍କର ଆଉ କିଛି ହେଲା ଏମିତି ସବୁ ଆଣିକି ତାକୁ ରନ୍ଧାରନ୍ଧି କରିକି ଖାଉ ହଁ ମାଟି ଯେ ଜଙ୍ଗଲ ମାଟି ଭିତରୁ ଯେଉଁ କନ୍ଦମୂଳ ଭଳି ଜିନିଷ ଯେଉଁଟା କହନ୍ତି ଆମର ଗଡ଼ବା ସେସବୁ ଜିନିଷ ଆଣିକି ତା'କୁ ଖାଉ ସେ ବି ଆମକୁ କିଛି ଇଏ କରେ ତା'ପରେ ଆଜିକାଲି ମାଣ୍ଡିଆ ମାଣ୍ଡିଆ ବି ଆମର ହେଉଛି ସରକାର ବି ମାଣ୍ଡିଆ ଉପରେ ଟିକେ ଜୋର ଦେଲେଣି ଯା ଆମେ ଆମର ପାରମ୍ପରିକ ଖାଦ୍ୟ ଆଗରୁ ମାଣ୍ଡିଆ ଥିଲା କିନ୍ତୁ ସରକାରଙ୍କର ଟିକେ କ'ଣ ସହଯୋଗ ଫଳରେ ମାଣ୍ଡିଆ ଆଉ ଟିକେ ଆମ ଅଞ୍ଚଳରେ ବେଶି ବେଶି ଲୋକ ଚାଷ୍ କଲେଣି ମାଣ୍ଡିଆ ଯେଉଁ ଖରାଦିନେ ମାଣ୍ଡିଆଟା ହେଉଛି ଆମର ଗୋଟେ ବଡ଼ ଖାଦ୍ୟ ସେହି ଖାଦ୍ୟ ଖାଇଲେ ପେଟ ଟିକେ ଥଣ୍ଡା ରହୁଛି ଆଉ